ହଁ କୁହନ୍ତୁ ହଁ କୁହନ୍ତୁ ହଁ ହଁ ହଁ ହଁ ହଉ ଠିକ୍ ଅଛି ଆ ହଉ ହଉ ଆପଣ କୁହନ୍ତୁ କ'ଣ କ'ଣ ମାନେ ବୋର୍ଡ଼୍ ଲାଗିବ ନା ତାର କେତେ କ'ଣ ଲାଗିବ ଆଉ ସୁଇଚ୍ କେତେ ଲାଗିବ ଆଉ କହିଲେ ମତେ ମୁଁ ଯିବି ନହେଲେ ଲିଷ୍ଟ୍ କରିକି ଆଣିବି ଆପଣଙ୍କ ଘର ଓୟାରିଂ କରିବା ପାଇଁ ଆପଣ ଜଣେଇଲେ ତ ମୁଁ ଯିବି ନା କେତେ କ'ଣ କେତେଟା ରୁମ୍ କ'ଣ ସବୁ ଅଛି ଆଉ ହଁ କେତେ ତାର ଲାଗିବ କେଉଁଠି କେଉଁଠି ବୋର୍ଡ଼୍ ଲାଗିବ ଆଉ ଓୟାରିଂ ହବ ମାନେ କେତେ ମିଟର ତାର ଲାଗିବ ଆଉ ସୁଇଚ୍ ବି କେତେ ଲାଗିବ ମତେ କହିଲେ ମୁଁ ଯିବି ଆପଣଙ୍କ ଘରକୁ ଲିଷ୍ଟ୍ ନେଇକି ଆସିଲେ ବନେଇଦବା ଆଉ ହଉ ହଉ କୁହନ୍ତୁ ନୂଆ ନୂଆ ନୂଆ ଲାଗିବ ଆପଣଙ୍କର ନା

ଅ ହଉ ହଉ ଟୁ ପଏଣ୍ଟ ଫାଇଭ୍ର ହଁ ହଁ ହଉ ହଉ ମୁଁ ହଁ କେତେଟା ରୁମ୍ ଅଛି ଆପଣଙ୍କ ଓୟାରିଂ ହବ ହଉ ସାମ୍ନା ଦୁଇଟା ରୁମ୍ ହଁ ହଁ ଆଉ ହଁ ହଁ ମୁଁ ଗଲେ ଲିଷ୍ଟ୍ ନେଇକି ଗଲି ମୁଁ ଲିଷ୍ଟ ଆଣିଯିବି ହଁ ଆପଣଙ୍କ ଦେଖିଲେ ଦେଖିଲେ ଜଣା ପଡ଼ିବ ଏମିତିରେ ତ ଜାଣିପାରିବିନି ଦେଖିଲେ କେତେ କ'ଣ ମିଟର ତାର ଲାଗିବ ଆଉ ସୁଇଚ୍ କେତେଟା ଲାଗିବ କେଉଁ କେଉଁ ମାନେ ଇଏରେ ବୋର୍ଡ଼୍ରେ ଆଉ କେତେଟା ବୋର୍ଡ଼୍ ଲାଗିବ ଏସବୁ ଦେଖିବି ଦେଖିକି ଲିଷ୍ଟ୍ ଆଣି ସାରିଲା ପରେ ଜାଣିପାରିବି ଆଉ ଆଉ ଓୟାରିଂ କରାହେଇଯିବ ଆଉ ହଉ ଆଉ ହଉ ଠିକ୍ ଅଛି ଆଜ୍ଞା ଆଉ ରହିଲି ଆଉ ନମସ୍କାର ଆଉ ଆଉ